ଖୋର୍ଦ୍ଦା ଜିଲ୍ଲାରେ ଋତୁ ଅନୁଯାଇ ଜଳବାୟୁ ଆମର ଅଛି ଆମର ଛଅଟି ଋତୁ ରହିଛି ସେଥିମଧ୍ୟରୁ ଆମେ ତିନୋଟି ଋତୁକୁ ଅନୁଭବ କରୁଛୁ ଶୀତ ଖରା ବର୍ଷା ଶୀତ ଋତୁରେ ହେଲା ଅଧିକା ଶୀତ ହେଉଥିବାରୁ ବୁଢ଼ା ବୁଢ଼ୀ ମାନେ ମୃତ୍ୟୁ ବରଣ କରୁଛନ୍ତି ଆଉ ମଧ୍ୟ ଚାଷ ଭଲ ହୁଏ ଖରା ଋତୁ ହେଲା ଆଗ କାଳ ଅପେକ୍ଷା ଅଧିକା ଖରା ହେଉଥିବାରୁ ଦିନ ମଜୁରିଆ ମାନେ କାମ କରିବାକୁ ବାହାରକୁ ଯାଇପାରୁନାହାନ୍ତି ଯାହା ଦ୍ୱାରା ପରିବାର ଅସୁବିଧାର ସମ୍ମୁଖୀନ ହେଉଛି ଅଧିକ ଖରା ହେଲେ ମଧ୍ୟ ଅଂଶୁଘାତ ହୋଇ ବୁଢ଼ା ବୁଢ଼ୀମାନେ ମୃତ୍ୟୁ ବରଣ କରୁଛନ୍ତି ବର୍ଷା ଋତୁ ଆଗ ଅପେକ୍ଷା ବହୁତ ବର୍ଷା ହେଉଛି ରୋଡ଼ ଖାଲ ଢିପ ହେଉଛି ସେଥିପାଇଁ ଆମେ ଯିବା ଆସିବା ପାଇଁ ଅସୁବିଧା ସମ୍ମୁଖୀନ କରୁଛୁ